ଆପଣ୍ ସେ ସ୍ୱିଗି ଡେଲିଭରିରୁ କହୁଥିଲେ କି ଆପଣକର୍ ସେ ଡେଲିଭରି ବଏଟା ଥିଲା ସେ ଖାଏବାର୍ ଲାଗି ଆଣି ଦେଇଥିଲା ମାନେ ବହୁତ୍ ତାର୍ ରିଉଡ୍ ବିହେବିଅର୍ ଥିଲା ସେ ଯାହା ପାଏଲେ ତାହା କହି ଦେଉଥିଲା ଏକ୍ରେ ତ ସେ ଲେଟ୍ରେ ଆସ୍ଲା ତାର୍ ଯାହା ମନ୍କେ ଆସ୍ଲା ତାହା ମାନେ ତାର୍ ରିଉଡ୍ ଭାବରେ ସେ ବ୍ୟବହାର୍ କରୁଥିଲା ତ ଆପଣ ଟିକେ ଆପଣ ଏଡ଼େ ବଡ଼ କମ୍ପାନୀଟେ ଖୋଲିଛନ୍ ତ ତାହାକେ ଟିକେ ଭଲ୍ସେ ଦେଖ୍ବେ ଆପଣଙ୍କ ଡେଲିଭରି୍ ବଏମାନେ ବା ଅଛନ୍ ବା ଜେନ୍ ଏଜେଣ୍ଟ୍କେ ଆପଣ ଦେଇଛନ୍ ତାଙ୍କର୍ ବ୍ୟବହାର୍ଟା ବହୁତ୍ ଖରାପ୍ ଥିଲା ତ କେନ୍ତା ଗୁଟେ କିଛି ଗୋଟେ ଷ୍ଟେପ୍ ନିଅନ୍